ଆମର ପାରମ୍ପରିକ ପୋଷାକ ଶୈଳୀ ହେଉଚି ଶାଢ଼ୀ ଓଡ଼ିଆମାନଙ୍କର ଶାଢ଼ୀ ପର୍ବପର୍ବାଣି ବିବାହଘର ଗଣେଶପୂଜା ସରସ୍ୱତୀପୂଜା ରଜ ଏମାନଙ୍କରେ ଆମର ଶାଢ଼ୀ ପିନ୍ଧାଯାଏ ପୁଅ ପିଲାମାନେ ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତି ଓ ବୁଢ଼ାମାନେ ଧୋତି ଗାମୁଛା ବ୍ୟବହାର କରନ୍ତି ଆଉ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସେମାନେ ଲାଙ୍ଘା ପିନ୍ଧନ୍ତି ପାଇଜାମା ପିନ୍ଧନ୍ତି ଡ୍ରେସ୍ ପିନ୍ଧନ୍ତି ସେମାନେ ବ୍ୟବହାର କରନ୍ତି ଆଉ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ନା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ସେମାନେ ପାଇଜାମା ଡ୍ରେସ୍ ସେମାନେ ହ୍ୱାଇଟ୍ର ଡ୍ରେସ୍ ପିନ୍ଧନ୍ତି ପିନ୍ଧନ୍ତି ଆଉ ସମସ୍ତେ ଏଇଟା ଭାଇଚାରା ପ୍ୟାଣ୍ଟ ସାର୍ଟଟା ପିନ୍ଧନ୍ତି ବୁଢ଼ାଲୋକ ମାନେ ଗାମୁଛା ଧୋତି ବ୍ୟବହାର କରନ୍ତି ପର୍ବପର୍ବାଣି ଗୁଡ଼ାକରେ ବ୍ୟବହାର କରିକି ବ୍ୟବହାର ବାହାଘର ବ୍ରତଘର ଓଡ଼ିଆମାନେ ଶାଢ଼ୀ ଘରେ ଡ୍ରେସ୍ ପିନ୍ଧନ୍ତି ଆଉ ପର୍ବପର୍ବାଣି ମାନଙ୍କରେ ଶାଢ଼ୀ ପିନ୍ଧନ୍ତି ଏସବୁ ଜିନିଷ ଆମର ପାରମ୍ପରିକ ସମ୍ପ୍ରଦାୟର